ଓଡ଼ିଆ ଭାଷା ବିଷୟରେ କିଛି ସାଧାରଣ ଭୁଲ୍ ଧାରଣାଗୁଡ଼ିକ ହେଲା ଲୋକମାନେ ନିଜ ଗ୍ରାମରେ ଥିବାବେଳେ ଓଡ଼ିଆ ଭାଷା କୁହନ୍ତି ଓଡ଼ିଆ ଭାଷା ଦ୍ୱାରା ଯାହାବି ନିଜର କାର୍ଯ୍ୟ କରନ୍ତି କିନ୍ତୁ ସେମାନେ ସହରକୁ ଗଲା ମାଧ୍ୟମରେ ସେମାନେ ସେଠାକାର ଥିବା ଇଂଲିଶ୍ ହେଉ କିମ୍ବା ବେଙ୍ଗଲି ହେଉ ହିନ୍ଦୀ ହେଉ ସେହି ଭାଷାକୁ ସେମାନେ ଆପଣାଇଥାନ୍ତି କିନ୍ତୁ ନିଜର ଆଞ୍ଚଳିକ ଭାଷା ବା ଓଡ଼ିଆ ଭାଷାକୁ ସେମାନେ ଭୁଲି ଯାଇଥାନ୍ତି ଯାହା ଫଳରେ ସେମାନେ ଯେତେବେଳେ ଗାଁକୁ ଆସନ୍ତି ଓଡ଼ିଆ ଭାଷାକୁ କାହା ସହିତ ସେ କଥା ହୋଇପାରନ୍ତି ନାହିଁ ଓଡ଼ିଆ ଭାଷାକୁ ସେମାନେ ଭୁଲି ଯାଉଛନ୍ତି ଯାହା ଫଳରେ ଓଡ଼ିଆ ଭାଷାର ମାନେ ଲୋପ ପାଇଯାଉଛି ଲୋପ ପାଇବା ଦ୍ୱାରା ଓଡ଼ିଆ ଭାଷାକୁ